ସରକାରଙ୍କ ଠାରୁ କୃଷି ବିଦ୍ୟୁତ ସଂଯୋଗ କିପରି ପାଇପାରିବ ସରକାରଙ୍କ ଠାରୁ ଜମି ଆମେ ବହୁତ ଚାଷ କରିବା ପାଇଁ ସରକାର ବିଦ୍ୟୁତ ସଂଯୋଗ ଦେଲେ କୃଷକମାନେ ବିଦ୍ୟୁତ୍ କୃଷି ପାଇଁ ଜଳ ପାଇପାରିବେ ଚାଷ ଜମି ସବୁ ଠିକ୍ରେ ହୋଇପାରିବେ